ହ୍ୟାଲୋ ଆଜ୍ଞା ନମସ୍କାର କେନ୍ତା ଭଲ ଅଛନ୍ ଆଜ୍ଞା ଆମରି ସୋନପୁରରୁ କହୁଥିଲି ଆପଣଙ୍କର ଗୋଟେ ବାଇକ୍ ଦୋକାନ ଅଛି ପରେ ବେଲେ କେନ୍ କେନ୍ କମ୍ ବେଲେ ମାନେ କେନ୍ କେନ୍ ବାଇକ୍ ମାନେ ଅଛି କେନ୍ କେନ୍ କମ୍ପାନୀର ଯେ କହୁନ୍ ତ ଟିକେ ହଁ ବୋଇଲେ ହଁ ଆଜ୍ଞା ବୋଇଲେ ନୂଆ ମଡ଼େଲ୍ ଅଲଗା ଆଉ କିଛି ନାଇଁ ଆସି

କ'ଣ ଦରକାର ଥିଲା ବୋଲେ କେତେ କାଁ ବଜେଟ୍ ଭିତରେ ହେଟା ଆସୁଛି ବୋଇଲେ ଆଉ ଇନଷ୍ଟଲ୍ମେଣ୍ଟରେ ଆଣିଲେ ଆଜ୍ଞା ଇନଷ୍ଟଲ୍ମେଣ୍ଟରେ ଦେଲେ ଷ୍ଟାର୍ଟିଙ୍ଗରେ କେତେ ପଇସା ଦେଲେ ଦେବେ ବୋଲୁଥିଲି ବୋଲେ କାଣା କାଣା ଗ୍ୟାରେଣ୍ଟି ଅଛି ଆଜ୍ଞା ବର୍ଷେ ଭିତରେ ଗାଡ଼ି ପାଇଁ ପ୍ରୋବ୍ଲେମ୍ ହେଲେ ଯଦି ଗାଡ଼ି କେନ ଆକ୍ସିଡ଼େଣ୍ଟ ପତର କି ଡ୍ୟାମେଜ୍ ପତର ହେଲେ କାଏଁ କାଏଁ ଆମର କାଏଁ କାଏଁ ଫ୍ୟାସିଲିଟି ଅଛି ଆଜ୍ଞା କହୁଥିଲି କମ୍ପାନୀର ମାନେ କି ଆପଣ ଯେନ କମ୍ପାନୀର ଗାଡ଼ି ଆଣୁଛନ୍ କମ୍ପାନୀ ବାଲା କହୁଥିବେ ନା ଆପଣକୁ କି ଆପଣଙ୍କ ଗାଡ଼ି ମାନେ କି ଆପଣ ଯଦି ଗାଡ଼ି ବିକୁଛନ୍ ତ ଗାଡ଼ିର କଣ୍ଡିସନ୍ ଯଦି ଖରାପ ହେଲା ବର୍ଷେ ଭିତରେ ନ୍ୟୁ ଗାଡ଼ି ତ ରିକଭରୀ କରିବା ଲାଗି କାଇଁ କାଇଁ ଅପସନ୍ ଅଛି ଆପଣଙ୍କ ପାଖରେ କହିଥିଲି ଆଜ୍ଞା

ହଁ ବୁଲେ ବୁଲେ ଆପଣ ବୁଲେ ଆଜ୍ଞା ଆପଣଙ୍କର ଦୋକାନ୍ଟା କେନ୍ ପଟକୁ ଅଛି କି ହଁ ଆଜ୍ଞା ଠିକ୍ ଅଛେ ବୁଲେ କାଲି ସନ୍ଧ୍ୟାରେ ପହଞ୍ଚୁଛେ ଆଜ୍ଞା ଆପଣ ଥିବେ ବୋଲେ କଥାବାର୍ତ୍ତା ଟିକେ ହେମା ଦେଖି ଦୁଖା କିରି ଆଇବି କେମିତି କାଣା ଅଛି ଗାଡ଼ିମାନେ ଠିକ୍ ଅଛି ରହୁଛେ